ଭବିଷ୍ୟତରେ ଓଡ଼ିଆ ଭାଷାକୁ ସଂରକ୍ଷିତ କରାଯାଇପାରିବ ଯେପରିକି ଆମେ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଓଡ଼ିଆ ଗୀତ ଶୁଣିବା ପାଇଁ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଏବଂ ଓଡ଼ିଆରେ ପୁରାଣ ଗଳ୍ପ ଏସବୁ ଶୁଣିବା ପାଇଁ ଯେପରିକି ଆମର ରାମାୟଣ ମହାଭାରତ ଆଉ ଭଗବତ ଗୀତା ରହିଚି ଭଗବତ ମହାପୁରାଣ ରହିଛି ଏସବୁ ପଢ଼ିବା ପାଇଁ ଲୋକଙ୍କୁ ପ୍ରତ୍ସହି ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଗୀତ ଶୁଣିବା ପାଇଁ ପ୍ରୋତ୍ସହିତ କରିବା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରିବା ଏବଂ ଆମେ ଚାହିଁଲେ ସମସ୍ତେ ମିଶିକି ଓଡ଼ିଆ ଭାଷାକୁ ଅଫିସିଆଲ ଲାଙ୍ଗୁଏଜ୍ ଭାବରେ ଓଡ଼ିଶାର ଅଫିସିଆଲ ଲାଙ୍ଗୁଏଜ୍ ଭାବରେ ପରିଣତ କରିପାରିବା ଏହିପରି ଭାବରେ ଭବିଷ୍ୟତରେ ଆମେ ଓଡ଼ିଆ ଭାଷାକୁ ସଂରକ୍ଷିତ କରି ରଖିପାରିବା ଯେଉଁଫଳରେ କି ଓଡ଼ିଆ ଭାଷା ଲୋପ ନ ପାଇ ଅଧିକ ଅଧିକ ଭାବରେ ପ୍ରତିଷ୍ଠିତ ହବ